ଭାରତ ଦେଶ ଗୋଟିଏ ବହୁତ ସୁନ୍ଦର ଏବଂ ସ୍ୱଚ୍ଛତାପୂର୍ଣ୍ଣ ଦେଶ ଏବଂ ଏହି ଭାରତ ଦେଶ ସବୁଠୁ ଭଲ କଥା ହେଉଛିି ତାହାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଭାରତର ସ୍ୱାସ୍ଥ୍ୟ ସେବା ଅନ୍ୟ ଦେଶ ଠୁ ବହୁତ ଭଲ ଏହି ସ୍ୱାସ୍ଥ୍ୟ ସେବାରେ

ଅନ୍ୟ ଦେଶ ଠୁ ବହୁତ ଅନ୍ୟ ଦେଶ ତୁଳନୀୟରେ ବହୁତ ଭଲ ଏବଂ ଆମ ସ୍ୱାସ୍ଥ୍ୟ ସେବାରେ ଭାରତ ଦେଶରେ ପ୍ରତି ଗୋଟିଏ ଗୋଟିଏ ଗାଁ ପାଖରେ ଗୋଟିଏ ଗୋଟିଏ ଡାକ୍ତରଖାନା ମଧ୍ୟ ଉପସ୍ଥିତ କୌଣସି ଆପତକାଳୀନ ପରିସ୍ଥିତିରେ ମଧ୍ୟ ଆମ ଭାରତରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଡାକ୍ତରଖାନାଟି ସବୁବେଳେ ଖୋଲା ରହିଥାଏ ଆପଣଙ୍କ ଯଦି କିଛି ଆପତକାଳୀନ ପରିସ୍ଥିତିରେ ମଧ୍ୟ ଆପଣ ମଧ୍ୟରାତ୍ରିରେ ମଧ୍ୟ ଯାଇ କରି ଡାକ୍ତର ସହିତ ପରାମର୍ଶ ନେଇପାରନ୍ତି ଏବଂ ଆମ ଭାରତ ଦେଶରେ ଡାକ୍ତରଖାନା ଗୁଡ଼ିକ ବହୁତ ସ୍ୱଚ୍ଛତାପୂର୍ଣ୍ଣ ବହୁତ ସ୍ୱଚ୍ଛତାପୂର୍ଣ୍ଣ ଏବଂ ପ୍ରତି ଡାକ୍ତରଖାନାରେ ବହୁତ ଭଲ ଭଲ ନିୟମ ରହିଅଛି ଏବଂ ଡାକ୍ତରଖାନାରେ ଆମ ଡକ୍ଟର ମଧ୍ୟ ବହୁତ ଭଲ ଏବଂ ସାହାଯ୍ୟକାରୀ ଏବଂ ବ୍ୟବହାର ମଧ୍ୟ ବହୁତ ଭଲ ଆମ ଡାକ୍ତରଖାନାରେ ରୋଗୀମାନଙ୍କୁ ବହୁତ ଭଲ ଭାବେ ବହୁତ ଭଲ ଭାବେ ବହୁତ ଭଲ ଭାବେ ଟ୍ରିଟମେଣ୍ଟ କରନ୍ତି ଆଜି ପର୍ଯ୍ୟନ୍ତ ମୋ ଜୀବନରେ ଡାକ୍ତରଖାନାରେ କୌଣସି ପ୍ରକାର ଅସୁବିଧା ସହି ନାହିଁ କିମ୍ବା ଆଗକୁ ସହିବାକୁ ଦେବେ ନାହିଁ ଆମ ଭାରତ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବହୁତ ଭଲ ଭାବେ ଗଠନ କରିଅଛନ୍ତି ଏବଂ ଖାସ କରି ଆମ ଓଡ଼ିଶା ଜିଲ୍ଲାରେ ଆମ ନବୀନ ବାବୁଙ୍କ ଯୋଗୁଁ ବହୁତ ଗରିବ ଲୋକମାନେ ମଧ୍ୟ ଏହାର ଉପଯୁକ୍ତ ଭାବେ ବ୍ୟବହାର କରିପାରୁଛନ୍ତି ଏବଂ ଏହା ଏହି ଲାଭ ଉଠାଇ ପାରୁଛନ୍ତି ଆମ ବିଜୁ ସ୍ୱାସ୍ଥ୍ୟ ସେବା କାର୍ଡ଼ କାର୍ଡ଼କୁ ନେଇ କିରି ଆମ ଗରିବ ଲୋକମାନେ କୌଣସି ଡାକ୍ତରଖାନା ଯାଇ କରି ଫ୍ରିରେ ମଧ୍ୟ ନିଜ ଚେକ୍ ଅପ୍ କିମ୍ବା ଟ୍ରିଟମେଣ୍ଟ କରିପାରନ୍ତି କୌଣସି ପ୍ରକାର ଅସୁବିଧା ହଉନାହିଁ ଏବଂ ଆମ ଡାକ୍ତରଖାନାରେ ଆମ ଡାକ୍ତରଖାନାରେ କିମ୍ବା ଆମ ସ୍ୱାସ୍ଥ୍ୟ ସେବାରେ ବହୁତ କିଛି ଉନ୍ନତି ହେବା ଦରକାର ଯେପରିକି